ଆଧୁନିକ କୃଷି କରିବା ପାଇଁ ଓଡ଼ିଶାରେ ସରକାର ଆମକୁ ଲୋନ୍ ଯୋଗାଇ ଦେଉଛନ୍ତି ଏବଂ ସେହି ଲୋନ୍ ସାହାଯ୍ୟରେ ଲୋକମାନେ ନୂତନ କୌଶଳ ନୂତନ କୌଶଳ କିଣି ନୂଆ ପ୍ରଣାଳୀ ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରିପାରୁଛନ୍ତି ଲୋକମାନେ କପା ହେଉ କି ଅନ୍ୟ କୌଣସି କୃଷି ହେଉ ଉପରେ ଋଣ ଆଣିଛନ୍ତି ଏବଂ ଇ ପେଷ୍ଟ ସର୍ଭେଲାନ୍ସ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ନୂତନ କୌଶଳ ପ୍ରଣାଳୀ କରି ଅଧିକ ଫସଲ ଉତ୍ପାଦନ କରୁଛନ୍ତି ଏବଂ ଲାଭବାନ ମଧ୍ୟ ହେଉଛନ୍ତି